ଗଛ ଲଗାଇବା ପାଇଁ ଆମ ଅଞ୍ଚଳର ଲୋକମାନେ ଏ ବହୁତ ନେଇଛନ୍ତି ଗଛ ବହୁତ ଲଗା ହେଉଛି ସରକାର ଏଥିରେ ଏ ସରକାରଙ୍କର ମତ ଏଥିରେ କ'ଣ ଅଛି ସରକାର ଯେତିକି ସୁବିଧା ଦେଉଛନ୍ତି ସେହି ପରିମାଣରେ ଗଛ ଲଗା ହୋଇପାରୁନାହିଁ ଆଉ ଗଛ ଲଗାଇଲେ ଆମେ ଏଥିରୁ ବହୁତ ସୁବିଧା ପାଇବୁ କାଠ ବାସ ବି ବହୁତ ମିଳିବ ଓ ଜ ଅମ୍ଳଜାନ ବି ବହୁତ ମିଳିବ